ମୁଁ ଦିନେ ବହୁତ ବେକାର ଥିଲି ଆଜି ମୁଁ ଗୋଟେ ଦୋକାନ କରିଛି ଆଜି ଏତେ ପର୍ଯ୍ୟନ୍ତ ପହଞ୍ଚିଛି ଯେ ମୁଇଁ ତଳରେ ବହୁତ ଗୋଟେ ଜରି ଟାଣିକିନା ମୁଁ ଗୋଟେ ଦୋକାନ କରିଥିଲି ସେ ଦୋକାନରେ ଧୀରେ ଧୀରେ ଧୀରେ ଧୀରେ ଧୀରେ ଧୀରେ ବହୁତ ଡେଭ୍ଲପ୍ ହେଲା ବଲେ ବହୁତ ବଡ଼ ହେଲା ହେଲେ ସେଇ ଦୋକାନଟା ବଡ଼ ହେଲା ପରେ ମୁଁ ଛାତ ଦେଇକିନା ଦୋକାନଟା କରିପାରିଲି ତା'ପରେ ଘରଟା ବି ଗୋଟେ ଘର କରିଲି ମୋତେ ବହୁତ ଭଲ ଲାଗେ ମୁଁ ନିଜର ନିଜେ ବହୁତ ଗର୍ବିତ ଯେ ମୁଁ ଗୋଟେ ଦୋକାନ କରିଛି ନି ନିଜ କାମ ମୁଁ ନିଜେ କରୁଛି ଏହାରେ ସ ଏତେ କଷ୍ଟ ବହୁତ କଷ୍ଟ ମାନେ ଏତେ କଷ୍ଟ କରିଛି ଦିନକୁ ବହୁତ କଷ୍ଟ କରିଛି ମୁଁ ଏମିତି ଦିନ ଯାଇନି ଯେ ମୁଁ କଷ୍ଟ କରିନି ସେଥିପାଇଁ ମୁଁ ବହୁତ ଗର୍ବିତ ଆଜି କଷ୍ଟ କରିକିନା ମୁଁ ଗୋଟେ ଦୋକାନ ପାଇଛି ଗୋଟେ ଘର ପାଇଛି ସ୍ୱାମୀ ବି ଭଲ ରୋଜଗାର କରୁଛି ପିଲାମାନେ ବି ବହୁତ ଭଲ ଭାବରେ ଶିକ୍ଷା ଦେଇପାରୁଛି ସେଥିପାଇଁ ମୁଁ ଆଜି ବହୁତ ଗର୍ବିତ ଲୋକମାନେ ବି କହୁଛନ୍ତି ଯେ ନା ଏଇ ଘ ଏଇ ବୋହୂଟା ନିଜ ଗୋଡ଼ରେ ନିଜେ ଛିଡ଼ା ହେଇଛି ବହୁତ କଷ୍ଟ କରିକିନା ସେଥିପାଇଁ ବି ମୁଁ ବହୁତ ଗର୍ବିତ ଆଉ ନି ନିଜ ଦୋକାନଟା ଭଲ ଚାଲୁଛି ଆଉ ଫାଷ୍ଟରେ ଥିଲା ସାନ ଦୋକାନ ଲୋକ ଧୀରେ ଧୀରେ ଆସିଲେ ଏବେ ବହୁତ ଭିଡ଼ ହେଉଛି